ମୋ ବ୍ୟତୀତ ବଗିଚା କାମରେ ସାହାଯ୍ୟ କରିବା ପାଇଁ ମୋ ସ୍ୱାମୀ ଶାଶୁ ଶ୍ୱଶୁର ଜାଆ ଦିଅର ସମସ୍ତେ ସାହାଯ୍ୟ ମୋ ପୁଅ ମୁଁ ଗଛ ଲଗାଇଲାବେଳେ ମୋତେ ପାଣି ଦେବାରେ ସାହାଯ୍ୟ କରନ୍ତି ମୋ ଶ୍ୱଶୁର କେତେବେଳେ ଖତ ସାର ଆଉ ଯେଉଁ ସାହାଯ୍ୟ କରନ୍ତି ଆଉ ଶାଶୁ ପାଣି ଦେବାରେ ସାହାଯ୍ୟ କରନ୍ତି ସ୍ୱାମୀ ଗଛ ଲଗଉଥିବା ବେଳେ କେତେବେଳେ ଗଛ ଗାତ ତାଡ଼ିକି ଗଛ ଲଗାଇ ଦେବାରେ ସାହାଯ୍ୟ କରନ୍ତି ମୋର ଗୋଟେ ଛୋଟ ପୁଅ ଅଛି ସେ ପାଣି ଦେବାରେ ମୋତେ ସାହାଯ୍ୟ କରେ ତାକୁ ଖୁସି ଲାଗେ ପାଣି ଦେବା ପାଇଁ ଆଉ ମୋତେ ସମସ୍ତେ ସାହାଯ୍ୟ କରନ୍ତି